ଆମ ରାଜ୍ୟରେ ବହୁତ ଜନ ଜନବହୁଳ ଅଞ୍ଚଳ ଗୁଡ଼ିକ ଅଛି ଯେମିତି ଆମ ରାଜ୍ୟର ଭୁବନେଶ୍ୱର ବଲାଙ୍ଗୀର ପୁରୀ ବହୁତ ମାନେ ବହୁତ ଅଛି ହଁ ଆମ ଜନଗହଳି ପୂର୍ଣ୍ଣ ଆ ମହାନଗରୀ ମାନେ ନଗରୀ ଯଉଁ ଗାଉଁ ଏସବୁ ଯାହା ଅଛି ସକାରାତ୍ମକ ଆମ ଦୁହି ଅଛି କାରଣ ସକାରାତ୍ମକ ଯେମିତିକି ଆମ ଯେମିତି ଲୋକ ସଂଖ୍ୟା ବଢ଼ିବେ ଆମ ଆମ ରାଜସ୍ୱ ବଢ଼ିବ ଆମ ଉତ୍ପାଦନ ବେଶୀ ହେବ ଆମ ଯେଉଁ ଯେଉଁଥିରେ ବି ଲୋକ ସଂଖ୍ୟା ଯଦି ଅଧିକ ଥିବେ ଆମ ବେଶୀ ବେଶି ପରିମାଣରେ ତା' ଯୋଗାଯୋଗ ଚାଲିବ ବହୁତ କିଛି ଉତ୍ପାଦନ ହେବ ଫସଲ ଉତ୍ପାଦନ ହେବ ଆମ ପୁଞ୍ଜି ବେଶି ହେବ ବହୁତ କିଛି ହୋଇପାରିବ ଆଉ ନକାରାତ୍ମକ ନକାରାତ୍ମକ ହଁ ଜନବହୁଳ କାରଣରେ ସକାରତ୍ମକ କମ୍ କିନ୍ତୁ ନକାରାତ୍ମକ ଅଧିକ ଯେତେବେଳେ ଗୋଟିଏ ଜାଗାରେ ଯେମିତି ବଢ଼ି ଚାଲିଛି ଯେ ଯଦି ଗୋଟେ ପୋଖରୀକୁ ସମସ୍ତେ ଯାଉଛନ୍ତି ସେଠାରେ ସମସ୍ତେ କଚେ ସେଟା ମଇଳା ହବ ବହୁତ କିଛିଟା ହେବ ତାପରେ ଦେଶ ଯଦି ହଁ ଜନସଂଖ୍ୟା ବଢ଼ିଲେ ଉତ୍ପାଦନ ହବ ମଧ୍ୟ କିନ୍ତୁ ସରିବ ବି ସେହି ମାତ୍ରେ ଯେମିତିକି ଜନସଂଖ୍ୟା ବଢ଼ି ଚାଲିଥିବ କମିବ ଥରେ ବଢ଼ି ଚାଲିଥିବ ସେ ଆକାରରେ ସେଟା କମ ବି କମି ବି ଚାଲିବ ଆ ନକାରାତ୍ମକ ପରିମାଣ ବହୁତ ଅଛି ଦେଖ ଯେମିତି ଯେତେ ଲୋକ ପରିମାଣ ବଢ଼ିବେ କି ଗାଡ଼ି ଚଳାଚଳ ବେଶୀ ହେବ ଧୂଆଁ ବେଶି କଳକାରଖାନା ବେଶୀ ପରିମାଣରେ ଚାଲିବ ଲୋକମାନଙ୍କ କାର୍ଯ୍ୟ ବେଶୀ ପରିମାଣରେ ହେବ ତ ସେ ଜଳ ପ୍ରଦୂଷଣ ଜଳ ପ୍ରଦୂଷଣ ହେବ ବାୟୁ ପ୍ରଦୂଷଣ ମଧ୍ୟ ହେବ ଆଉ ସ୍ଥଳ ପ୍ରଦୂଷଣ କଥା ହବ ହିଁ ଜଳକୁ ଜନ ଜନ ବହୁଳ ଅଞ୍ଚଳ ଗୁଡ଼ିକରେ ଏଇନା ସବୁ ବଢ଼ି ଚାଲିଛି ଲୋକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ଓ ବହୁତ ସକାରାତ୍ମକ ଦିଗ ମଧ୍ୟ ଜଣାଯାଇ ପାରୁଅଛି